ବାର ହଜାର ଦୁଇ ଶହ ଚାଳିଶି ତେର ହଜାର ଦୁଇ ଶହ ପଞ୍ଚାବନ ପନ୍ଦର ହଜାର ଏକ ଶହ ପଚାଶ ଅଠର ହଜାର ଦୁଇଶହ ବୟାଳିଶି କୋଡ଼ିଏ ହଜାର ତିନି ଶହ ପଇଁଚାଳିଶି